ଆମର ବାପା ମାଆ ଦୁଇ ଜଣ ଆଉ ଜେଜେମା ଏମିତି ତିନି ଜଣ ଆମର ରହିଛୁ ତା'ପରେ ବାପାଙ୍କର ଆମେ ଚାରିଜଣ ପୁତ୍ର ସନ୍ତାନ ତା'ପରେ ଦୁଇଜଣ ଝିଅ ଦୁଇଜଣ ପୁଅ ଆଉ ବାପା ହେଉଛି କୃଷି କାମ କରନ୍ତି ଚାଷବାସ ସେହିଥିରେ ଆମକୁ ମଣିଷ କରିଛନ୍ତି ଆଉ ଆମେ ଛୁଆଦିନେ ସାଙ୍ଗ ହୋଇ ସବୁ ଖେଳକୁଦ ସବୁ କରୁ ଆଉ ପୋଖରୀରେ ଗାଧାଗୁଧୀ କରୁ ନଈରେ ଗାଧୋଉ ନାଚଗୀତ ଖେଳ ସାଙ୍ଗସାଥି ମେଳରେ ଏମିତି ହସଖୁସିରେ ସମୟ ବିତାଇ ଦେଉ ଆଉ ତା'ପରେ ବଡ଼ ହେଲାପରେ ତା'ପରେ ବଡ଼ ଭାଇ ତାଙ୍କର ମାଷ୍ଟର ହେଲେ ମୋତେ ବାପା ବାହା କରାଇଲେ ତା'ପରେ ସାନ ଭାଇ ସାନ ଭଉଣୀ କି ସିଏ ତାକୁ ବାହା କରାଇଥିଲେ ସାନ ଭାଇ ତା'ର ହେଉଛି ସେ ତା'ର ହେଉଛି ସେ ତା'ର ସେମିତି ଚାକିରୀ ଖଣ୍ଡେ କରି ସେ ତା'ର ରହିଛି ଆଉ ଏମିତି ସବୁ ଖୁସିରେ ଆମର ଦିନ ଯାଏ ଆଉ ବାପା ବି ଆମକୁ ବହୁତ ଭଲ ପାଆନ୍ତି ମା ବି ଭଲ ପାଆନ୍ତି କିନ୍ତୁ ଆମକୁ ମା କେବେ ବାଡ଼ାନ୍ତି ନାହିଁ ଆଉ ସବୁବେଳେ ଆମର ଖୁସିବାସିର ଦିନ କଟିଯାଏ ଆମେ ଭାଇ ଭାଇ ଭଉଣୀ ଆମର କଳିକଜିଆ କିଛି ନାହିଁ ଆମେ ସମସ୍ତେ ସମସ୍ତଙ୍କୁ ସ୍ନେହ ମମତା ଦେଇ ଭଲପାଉ ଆଉ ଯେଉଁଠି ଯାହା ନାଚ ହେଲା କି ଯାତ୍ରା ହେଲା ସବୁ ବାପା ଆମକୁ ସାଙ୍ଗରେ ନେଇକି ଯାଆନ୍ତି ରଜ ଦୋଳି ହେଲେ ଆମକୁ ନେଇକି ଦୋଳି ଖେଳାଇକି ଆଣନ୍ତି ଯଦି ଗାଁରେ ରଥ ଯାତ୍ରା ହେଲା ଆମର ଜଗନ୍ନାଥ ମନ୍ଦିର ଅଛି ବାପା ଯାତ୍ରା ଦେଖାଇବାକୁ ନିଅନ୍ତି କୁଆଁର ପୁନେଇଁ ଆମର ସେହିଠି ହୁଏ ହେଲେ ଆମେ ରାତିରେ ଆମର ସବୁ ଲୁଚକାଳି ଖେଳ ଗୀତ ବୋଲାଯାଏ କୁଆଁର ପୂର୍ଣ୍ଣିମା ଗୀତ ମା ଆମକୁ ନେଇକି ସେହିଠି ଦେଖାଇବାକୁ ନିଅନ୍ତି ଆଉ ଦୋଳ ପୂର୍ଣ୍ଣିମା ହେଲେ ଯେଉଁ ବିମାନରେ ଆମର ଫଗୁ ଦଶମୀରେ ଠାକୁର ଆସନ୍ତି ଦୋଳ ଯାତ୍ରାରେ ଖେଳିବାକୁ ସେଠି ବି ନିଅନ୍ତି ବୁଲାଇବାକୁ ଆଉ ଭାଲୁକୁଣି ଓଷା ଗାଁରେ ହୁଏ ସେଠିକି ବି ଆମେ ହେଉଛି ଓଷା କରୁ ସେଠି ବି ଯେଉଁ ହସଖୁସିରେ ଓଷା ପାଳନ କରୁ ଏମିତି ଆମର ହେଉଛି ଦିନ କଟିଯାଏ ଆଉ